ହ୍ୟାଲୋ ସାର୍ ଏହା କ'ଣ ଏସ୍ କେ ଜେନେରାଲ୍ ଷ୍ଟୋର୍ ଆଗଲପୁର ମୁଁ ଏହି ଷ୍ଟୋର୍ରୁ ଗୋଟିଏ ଫ୍ରିଜ୍ ଅର୍ଡ଼ର୍ କରିଥିଲି ସେହି ଫ୍ରିଜ୍ ମଧ୍ୟ ମୋତେ ମିଳିସାରିଛି ଏହି ଫ୍ରିଜ୍ର ଟଙ୍କା ପେମେଣ୍ଟ କରୁଥିଲି ଏବଂ ମୋ ପେମେଣ୍ଟଟା ଅଟକି ଯାଇଛି ତେଣୁ ମୁଁ ଟିକିଏ ବିଳମ୍ବରେ ପେମେଣ୍ଟ କରିବି କାରଣ ମୁଁ ଫୋନ୍ପେ ମାଧ୍ୟମରେ ବିଲ୍ ପେମେଣ୍ଟ କରୁଥିଲି କିନ୍ତୁ କୌଣସି କାରଣବଶତଃ ମୋ ଫୋନ୍ପେର କୌଣସି ନେଟ୍ୱାର୍କ ପ୍ରୋବ୍ଲେମରୁ ତାହା ବନ୍ଦ ହୋଇଯାଇଛି ଏବଂ ମୁଁ ବହୁତ ବହୁତ ଦୁଃଖିତ କାରଣ ଆପଣ ମୋତେ ମୋ ଜିନିଷ ମୋ ସମୟରେ ପଠାଇ ଦେଲେ କିନ୍ତୁ ମୁଁ ଆପଣଙ୍କୁ ଆପଣଙ୍କ ପେମେଣ୍ଟ ଦେଇପାରିଲି ନାହିଁ କିନ୍ତୁ ମୋର ବିଶ୍ୱାସ ବହୁତ ଶୀଘ୍ର ମୋ ଫୋନ୍ ପେଟା ଚଳିଯିବ ଓ ମୁଁ ଆପଣଙ୍କୁ ଆପଣଙ୍କ ପେମେଣ୍ଟ ଦେଇପାରିବି ସାର୍ ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ ଆପଣ ମୋତେ ବିରକ୍ତ ହୋଇ ନାହିଁ ତେଣୁ ମୁଁ ଆପଣଙ୍କୁ କ୍ଷମା ମାଗୁଛି ଯେ ମୁଁ ଠିକ୍ ସମୟରେ ପେମେଣ୍ଟ କରିପାରିଲି ନାହିଁ ତେଣୁ ସାର୍ ମୋତେ କ୍ଷମା କରିଦେବ ଓ ଆପଣ ନିଶ୍ଚିତ ହୁଅନ୍ତୁ ମୁଁ ସନ୍ଧ୍ୟା ସୁଦ୍ଧା ଆପଣଙ୍କ ପେମେଣ୍ଟଟା ପଠାଇ ଦେବି ମୋତେ ଏତେ ସମୟ ଦେଇଥିବାରୁ କଥା ହେଇଥିବାରୁ ଧନ୍ୟବାଦ